ଛୋଟ ବ୍ୟବସାୟ ହେଉଛି ଯେମିତିକି ବେପାର ଯେମିତି କି କିରାଣା ଦୋକାନ ଏମିତି କି ସିଲେଇ ସିଲେଇ ମେସିନ୍ ଏମିତି ଛୋଟ ବେପାର ଯେମିତି ସିଲେଇ କରିବା ସମୟରେ ବେଶୀ ଟଙ୍କା ଲାଗେନି ସେମିତିକି ବଜାରରେ ବିକ୍ରି ଯିବା ପାଇଁ ସେମିତି ବି କମ୍ ଟଙ୍କା ଲାଗିଥାଏ ସେ ତାକୁ ଛୋଟ ବ୍ୟବସାୟ ବୋଲି କୁହାଯାଇଥାଏ ଓ ଯେମିତି ଫିନାଇଲ୍ ଫିନାଇଲ୍ ବି କମ୍ ସମମରେ ମିଳିଥାଏ ସେମିତି ଏମିତି ଛୋଟ ଛୋଟ ବ୍ୟବସାୟକୁ ଆମେ ନେଇ ଛୋଟ ବେପାର ବୋଲି କୁହାଯାଇଥାଏ ସେହି ସେବା ଗୁଡ଼ିକୁ ଆମେ ବହୁତ ଭଲ ଭାବରେ କରିଥାଉଁ ହେଲେ ଛୋଟ ହେଲେ ବି ମଧ୍ୟ ବହୁତ କାମ ଦିଏ ଓ ସେ ବି ମଧ୍ୟ ଆମକୁ ବହୁତ ସାହାଯ୍ୟ କରିଥାଏ ସେଇଠାକୁ ମଧ୍ୟ ଆମେ ବହୁତ ଭଲ ପାଇଥାଉ ଆଉ ସେହି ଜିନିଷକୁ ଛୋଟ ବି ମଧ୍ୟ ଭଲ ଆକାରରେ ମିଳିଥାଏ ସେହି ଜିନିଷକୁ ଆମେ ବହୁତ ଭଲ ଭାବରେ ଆକାରରେ ବହୁତ ଭଲ ହୋଇଥାଏ ସେ ଜିନିଷ ଆଉ ଛୋଟ ହେଲେ ବି ମଧ୍ୟ ବଡ଼ ବଡ଼ ହେଲେ ବି ମଧ୍ୟ ଛୋଟ ସେ ଜିନିଷକୁ ବହୁତ ଭଲ ଭାବରେ ଆମେ ଅନ୍ତର୍ଭୁକ୍ତ କରିଥାଉ ଛୋଟ ବ୍ୟବସାୟକୁ ଛୋଟ କେବେ ବି କରହେବନି ସେ ହେଉଛି ସବୁବେଳେ ବଡ଼ ବି ଛୋଟ ବି ଛୋଟକୁ ଆମେ ସବୁବେଳେ ଛୋଟ ଆକାରରେ ଦେଖିବା ଭଲ ନ ହଁ ଓ ସେଇ ଜିନିଷକୁ କମ୍ ବ୍ୟବସାୟରେ ବିକିବା ହଉ ଛୋଟ ହେଲେ ବି ସେ ଜିନିଷ ବହୁତ କାମ ଦେଉଛି ଓ ଯେମିତିକି ସିଲେଇ ସିଲେଇ କରି ଆମେ ପିନ୍ଧିଥାଉ ଯେମିତି ସିଲେଇ କରିସାରିଲେ ସେନ ମଧ୍ୟ ଆମେ ପିନ୍ଧିବା ସେମିତି ଜିନିଷକୁ ଆମେ ଛୋଟ ବେପାର ବୋଲି କହିଥାଉ ଓ ସେହି ବେପାର ଆମକୁ ବହୁତ ସାହାଯ୍ୟ କରୁଛି ଓ ବହୁତ ଆଗକୁ ବି ନେଉଛି ସେଇ ଛୋଟ ବେପାର ବି ଆମକୁ ବହୁତ ଆକାର ମିଳିଥାଏ